ମାନସିକ ରୋଗ ଏକ ବହୁତ ବିପଦଜ୍ଜନକ ରୋଗ ଏହି ମାନସିକ ରୋଗ ଯଦି କାହାକୁ ଆକ୍ରାନ୍ତ ହୁଏ ତା'ହେଲେ ସେ ଲୋକଟି ମଧ୍ୟ ଅଳ୍ପ କିଛିଦିନ ମଧ୍ୟରେ ସେ ମଧ୍ୟ ପାଗଳା ହବାର ସମ୍ଭାବନା ଥାଏ ସେଥିପାଇଁ ଏହି ରୋଗଟିକୁ ବହୁତ ବିପଦଜ୍ଜନକ ରୋଗ କୁହାଯାଏ ଯାହାକି ଗୋଟେ ଲୋକକୁ ମଣିଷ ସମାଜ ଭିତରୁ ବାହାର କରି ଦିଆଯାଇଥାଏ ଯାହାଫଳରେ ସିଏ ପାଗଳା ହେଇ ସାରିଲାପରେ ସିଏ ଆଉ ମଣିଷ ସମାଜ ଭିତରକୁ ଆସିପାରେ ନାହିଁ ଆସିବା ବି ବହୁତ କଷ୍ଟକର ସେଥିପାଇଁ ଏହାକୁ ଏଇ ରୋଗର ଉପଶମ ପାଇବା ପାଇଁ ଏହାପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଡାକ୍ତରଖାନା ନୂଆ ଡକ୍ଟର ଡାକ୍ତର ମଧ୍ୟ ଅଛନ୍ତି ସେମାନଙ୍କର ପରାମର୍ଶ ନେଇ ଆମେ ଏହି ରୋଗରୁ ଆମେ ମଧ୍ୟ ଭଲ ହେଇପାରିବା ତା' ପାଇଁ ମ ସମୟ ଦରକାର ସେଥିପାଇଁ ଆମକୁ ବିଭିନ୍ନ ପ୍ରକାର ଟେନସନ୍ ଜାତୀୟ କାମରୁ ଆମକୁ ବଞ୍ଚିତ ରହିବାକୁ ପଡ଼ିବ ଆଉ ଟେନସନ୍ ଜାତୀୟ କାମରେ ଆମେ ଯଦି ରହୁଛନ୍ତି ଯଦି ଗୋଟେ ଲୋକକୁ ମାନସିକ ଭାବରେ ବହୁତ ଯନ୍ତ୍ରଣା ଦିଆଯାଏ ତା' ହେଲେ ସିଏ ଏଇ ରୋଗରେ ପୀଡ଼ିତ ହୋଇଥାଏ ସେଥିପାଇଁ ଏହିସବୁ ଜିନିଷକୁ ଯଦି ଆମେ ଯଦି ଗୋଟେ ଲୋକକୁ ଆମେ ବଞ୍ଚେଇ ରଖିପାରିବା ତା'ହେଲେ ତାକୁ ଯେତେ ମାଥା ମୁଣ୍ଡଟାକୁ ୟା ସହିତ ଯେତେ ହସଖୁସିରେ ରହିବା ଦରକାର ଆଉ ତାକୁ ଯେତେ ତା' ମୁଣ୍ଡରେ ପ୍ରେସର୍ ଦେବା କଥା ନୁହଁ ଯେକୌଣସି ଟେନସନ୍ କାମ ତାକୁ କରିବାକୁ ଦେବା କଥା ନୁହଁ ଯେତେ ତାକୁ ହସେଇ ଖୁସେଇ କି ଆମେ ରଖିପାରିବା ଯଦି ଆମେ ଜଣଙ୍କର ମାନସିକ ଆକ୍ରାନ୍ତର ରୋଗୀ ଆମକୁ ଦେଖାଯାଏ ତାହେଲେ ତାକୁ ହସେଇ ଖୁସେଇକି ତାକୁ ମଜା ମସ୍ତିରେ ରଖିଲେ ତାହେଲେ ଏଇ ଯେଉଁ ରୋଗରୁ ସେ ଉପଶମ ପାଇପାରିବ ଆଉ ଜଣକୁ ଯଦି ବି ତାକୁ ସେ ମାନସିକ ରୋଗ ହବାର ଦେଖା ଯାଇଥାଏ ତାହେଲେ ସିଏ ଏହି ସବୁ ରୋଗ ତା' ପାଖରୁ ଦୁରେଇ ଯିବ